ମୋର ବଗିଚାର ସୌନ୍ଦର୍ଯ୍ୟ ପାଇଁ ମୁଁ ବହୁତ ଗୁଡ଼ିଏ ଗଛ ଲଗେଇଛି ମୋ ବଗିଚାରେ ସେଥିମଧ୍ୟରୁ ଗୋଲାପ ମନ୍ଦାର ସେବତୀ ଏବଂ ବହୁତ ଗୁଡ଼ିଏ ଗଛର ଲଗେଇଛି ସେଇ ଗଛରେ ବହୁତ ଗୁଡ଼ିଏ ଉଦ୍ଭିଦ ଆସି ତାକୁ ନଷ୍ଟ କରିଦିଅନ୍ତେ ହେଲେ ବି ତାକୁ ମୁଁ ସୁରକ୍ଷିତ କରିବା ପାଇଁ ବହୁତ ଗୁଡ଼ିଏ ଉପାୟ ବାଛିଛି ଏବଂ ଭଲ ମୋର କାର୍ଯ୍ୟକାରୀ ବି ହୋଇଛି ମୋ ବଗିଚାରେ ସୌନ୍ଦର୍ଯ୍ୟ ଆଣୁଥିବା କିଛି ଗଛ ଗୁଡ଼ିକୁ ବହୁତ ବାହାର ଉଦ୍ଭିଦ ଆସି କିଛି ନଷ୍ଟ କରିଦେଇଥିଲେ ହେଲେ ମୁଁ ସେଇଟା ହାରି ନଯାଇ ବହୁତ ଗୋଟିଏ ଉପାୟ ନେଇଥିଲି ହେଲେ ଉଦ୍ଭିଦମାନଙ୍କର ଆଶୀର୍ବାଦ ଚଳି ରହିବ ସେଥିପାଇଁ ମୁଁ ବହୁତ ଗୁଡ଼ିଏ ଉପାୟ ନେଇଛି ହେଲେ ସେଇ ଉପାୟ ଗୁଡ଼ିକ ବହୁତ ଚେଷ୍ଟା ପ୍ରଚେଷ୍ଟା ପରେ ହିଁ ମୋର କାର୍ଯ୍ୟକାରୀ ହୋଇଥିଲା ସେଇ ପ୍ରଚେଷ୍ଟା ଦ୍ୱାରା ମୋର ଉଦ୍ଭିଦମାନେ ବହୁତ ବହୁତ ଫୁଲ ଦେଇଛନ୍ତି